ହଁ ହ୍ୟାଲୋ ସାର୍ ନମସ୍ତେ ସାର୍ ମୁଁ ହ୍ୟାଲୋ ସାର୍ ମୁଁ ଗୋଟେ ଆପଣଙ୍କୁ ଇଏ ଟ୍ରିକ୍ ନେବାକୁ ଚାହୁଁଛି ସାର୍ ବିଜନେସ୍ ଷ୍ଟାର୍ଟ୍ ଅପ୍ କରିବା କରିବା ପାଇଁ ସାର୍ ଟିକେ ଆଇଡ଼ିଆ ଟିକେ ଦରକାର ସାର୍ ସେ କ'ଣ କଲେ ଠିକ୍ ହେବ ସାର୍ ସାର୍ ଗ୍ରାମାଞ୍ଚଳରେ ସାର୍

ସାର୍ ଗ୍ରାମାଞ୍ଚଳ ଲୋକ ସଂଖ୍ୟା ତ ହେଉଛି ମିନିମମ୍ ସାର୍ ଆମ ଗାଁରେ ହିଁ ନା ଅଦର୍ସ ପାଖାପାଖି ବି ଚଳିବ ନିଜ ଗାଁ ନା ସାର୍ ପୂରା ଆଉ କେଉଁ ଗାଁକୁ ସାଇଡ଼୍ ସାଇଡ଼୍ ଗାଁ ବି କହି ପାରିବା କି ନିଜ ଗାଁରେ ମିନିମମ୍ ଫାଇଭ୍ ଥାଉଜେଣ୍ଟ୍ ଲୋକ ହଁ କୁକୁଡ଼ା ଫାର୍ମ ସାର୍ ହଁ ସାର୍ ହଁ ସାର୍ ସାର୍ କୁକୁଡ଼ା ଫାର୍ମ ଯଦି କରିବାକୁ ଚାହିଁ ଇଣ୍ଟରେଷ୍ଟ୍ ଅଛନ୍ତି କେତେ ଇନଭେଷ୍ଟ୍ କରିବାକୁ ପଡ଼ିବ କ'ଣ ନାହିଁ ସେ ଟିକେ ଆଇଡ଼ିଆ ଦେଇ ପାରିବେ ସାର୍ ଠିକ ଅଛି ସାର୍ ହଁ ସାର୍ ହଁ ସାର୍ ହଁ ସାର୍

ହଁ ହଁ ସାର୍ ହଁ ସାର୍ ହଁ ସାର୍ ଅଛି ସାର୍ ଅଛି ସାର୍ ହଁ ସାର୍ ଯାଗା ଅଛି ହଁ ସାର୍ ମିନିମମ୍ ସାର୍ ଏଇଟା କ'ଣ ଗଭର୍ଣ୍ଣମେଣ୍ଟ୍ ତରଫରୁ କ'ଣ ସାହାୟତା ମିଳି ପା ମିଳିବ କି

ହଁ ସାର୍ ଠିକ୍ ଅଛି ସାର୍ ହଁ ସାର୍ ଠିକ୍ ଅଛି ଥ୍ୟାଙ୍କ୍ ୟୁ ସାର୍

ସାର୍ ଆଉ ଗୋଟେ କଥା ବେଟର୍ ହେବ ଫେ ଫେସ୍ ଟୁ ଆପଣ କେଉଁଠି ଅଛନ୍ତି କହିଲେ ଆମେ ଯାଇକି ଆପଣଙ୍କ ଅଫିସରେ ମିଶିଗଲେ ଭଲ ହେଇଥାନ୍ତା ସାର୍ ବେଟର୍ ହେବ ଫ୍ରଣ୍ଟ୍ ଟୁ ଫ୍ରଣ୍ଟ୍ ସାର୍ ଅଫିସଟା କେଉଁଠି ଆପଣଙ୍କ ଅଛି ସାର୍ ଆସିବି ଫ୍ରୀ ଟାଇମ୍

ହଁ ସାର୍ ଠିକ୍ ଅଛି ସାର୍ ସାର୍ କେଉଁ ଟାଇମରେ ଆସିକି ଆପଣ ମିଶି ପାରିବି ହଁ ସାର୍ ହଉ ସାର୍ ଠିକ୍ ଅଛି ସାର୍ ଏଇଟା ହିଁ ମୋ ହ୍ଵାଟସ୍ଅପ୍ ନମ୍ବର୍ ସାର୍ ହଉ ସାର୍ ହଉ ସାର୍ ଆସିକି ମୁଁ କାଲି ହିଁ ଇଏ ଆସିକି ଆପଣଙ୍କ ତୁଲେ ଭେଟୁଛି ସାର୍ ଡିଟେଲ୍ସ୍ କଥା ହେବି ହଉ ସାର୍ ଠିକ୍ ଅଛି ହଉ ଥ୍ୟାଙ୍କ୍ ୟୁ ସାର୍